କ୍ରୀଡ଼ା ଗୋଟେ ଏମିତି ଖେଳ ଯେହେତୁ ସମସ୍ତଙ୍କର ଆଗ୍ରହ ଥାଏ ସବୁ ମାନେ ବନ୍ଧୁମାନେ ସବୁ ମାନେ ଫ୍ରେଣ୍ଡ ମାନେ ମିଶିକି ଖେଳିଥାନ୍ତି ଆଉ ସମସ୍ତଙ୍କର ମାନେ ସମସ୍ତଙ୍କର ଇଚ୍ଛା ହେଇଥାଏ ଖେଳିବା ପାଇଁ ଯେହେତୁ ଖେଳିଲେ ବି ମାନେ ମାଇଣ୍ଡ ଫ୍ରେଶ ରୁହେ ମାନେ ବଡି ବି ଫିଟ୍ ରୁହେ ଯେହେତୁ ଆମେ ଖେଳି ଖେଳିବାକୁ ବହୁତ ପସନ୍ଦ କରନ୍ତି ଆଉ ଆମର ବି ବହୁତ ଆଗ୍ରହ ହେଇଥାଏ ଖେଳିବାକୁ ଯେହେତୁ ମାନେ ଆମର ମାନେ ସାଙ୍ଗସାଥି ସମସ୍ତେ ଖେଳିଥାନ୍ତି ସେଇଥିପାଇଁ ଆମର ବହୁତ ଆଗ୍ରହ ଆମର ବି ବହୁତ ଆଗ୍ରହ ହେଇଥାଏ ଖେଳିବା ପାଇଁ ଯେହେତୁ ଖେଳିଲେ ଗୋଟେ ମାଇଣ୍ଡ ବି ଫ୍ରେସ ରହେ ଖେଳିଲେ ଗୋଟେ ଟାଇମ ବି ପାସ୍ ହେଇଯାଏ ଯେହେତୁ ଖେଳିବରେ ଗୋଟେ ଇଣ୍ଟରେଷ୍ଟ ବି ଆସେ ଯେହେତୁ ଆମେ ଖେଳିବା ପାଇଁ ବହୁତ ପସନ୍ଦ କରିଥାଉ ଆଉ ମାନେ ଯେକୌଣସି ଖେଳ ଆମର ମ୍ୟୁଜିକ୍ ଚେୟାର ହେଲା କି କ୍ରିକେଟ ହେଲା କି ହକି ହେଲା ଆମ ରାଉରକେଲାରେ ହକି ଖେଳ ମାନେ ହଉ ଆମର ହକି ଷ୍ଟାଡ଼ିୟମ ଅଛି ଆମର ଖେଳ ହୁଏ ଆଉ ଖେଳିବା ପାଇଁ ଆମକୁ ବହୁତ ଭଲ ଲାଗେ